ଭାରତୀୟ ପରିବହନ ବ୍ୟବସ୍ଥା ଏବେ କେତେ ପ୍ରକାର ସୁବିଧା ହେଲାଣି ଯେ ତାହା କହିହେବନି କାରଣ ଆଗ କାଳରେ ରାସ୍ତାଘାଟ ନଥିଲା ଆଉ ଏବେ ସରକାର ଯେଉଁ ରାସ୍ତାଘାଟ କରିଚି ସବୁ ସୁବିଧା କଲାଣି ଯାହାଫଳରେ କି ଏବେ ଟିକେ ଯାହା ଭଲ ହୁଅନ୍ତା ବସ୍ରେ ଟିକେ ଲେଟିନ୍ ବ୍ୟବସ୍ଥା କରନ୍ତା ଯେମିତି ଟ୍ରେନ୍ର ସୁବିଧା କରାଯାଉଛି ଯେମିତି ବାହାରକୁ ଗଲାବେେଳକୁ ସପୋଜ୍ ସାତ ଶହ ଆଠ ଶହ କିଲୋମିଟର ଗଲା ବେଳକୁ ବସ୍ରେ ତା ଦେହରେ ଟିକେ ସୁବିଧା ରହୁନି ତା ଦେହରେ ଟିକେ ଯଦି ଲେଟିନ୍ଫେଟିନ୍ ବ୍ୟବସ୍ଥା କରନ୍ତେ ବାଥରୁମ୍ ସେ ଟିକେ ସୁବିଧା ହୁଅନ୍ତା ଆଉ ଝୁଅମାନେ ଯେମିତି ରାତିରେ ଯେମିତି ଆସୁଛନ୍ତି ବସ୍ରେ ଓହ୍ଲଉଛନ୍ତି ସେଇ ଟାଇମ୍ ଯଦି ଟିକେ ରହିବାରେ ବ୍ୟବସ୍ଥା ଘରଫର ଯଦି ଟିକେ ସୁବିଧା ହୁଅନ୍ତା ତାଦିହରେ ବି ଭଲ ହୁଅନ୍ତା ଆଉ ଏବେ ତ ସରକାର କରିଦେଇଛି ଆଉ ଲକ୍ଷ୍ମୀ ବସ୍ କରିଦେଇଛି ଯେ ଯାହା ତୁ ପାଞ୍ଚ ଟଙ୍କାରେ ଯାଇଁକିରି ଲୋକମାନେ ସରକାର ସିନା ତାଦିହରେ ଅଧିକା ଲସ୍ ହେଉଛି ହେଲେ ଯାତ୍ରୀମାନେ ପାଞ୍ଚ ଟଙ୍କାରେ ବିଭିନ୍ନ ପ୍ରକାର ସ୍ଥାନକୁ ଯାଇ ଯିବା ଆସିବା କରିପାରୁଛନ୍ତି ଆଉ ସେଥିଲାଗି ସରକାରଙ୍କମାନଙ୍କୁ କୁହାଯାଉଛି ଯେ ଆଉ ଏବେ ଟିକେ ରାସ୍ତା ଆଉ ଟିକେ ଭଲ ପରିବର୍ତ୍ତନ ହେଉ ଭଲ ସୁବିଧା ହେଉ ଲୋକମାନେ ଯେମିତି ଡ଼େଭଲପମେଣ୍ଟ ହେଉଛନ୍ତି ସବୁ ପ୍ରଶଂସା ବି କରୁଛନ୍ତି ଆଗେ ଥିଲା କ'ଣ ଏବେ ହେଲା କ'ଣ ଆଗେ କ'ଣ ଥିଲା ଆଗେ ଏବେ ଓଡ଼ିଶା ଆମର ଆଗକୁ ଆଗକୁ ଯାଉଛି ଯାହାଫଳରେ କି ସବୁ ତ ସମାନ ଏବେ ଆଉ ଏବେ ଆଉ କି ବଡ଼ ସାନ ନାଇଁ ଭେଦ ଭାବ ସବୁ ସମାନ ଆଉ